ଆମ ଶିଳ୍ପ ବ୍ୟବହାରର ପ୍ରଥମ ଆଧିପତ୍ୟ ମୁଖ୍ୟର ଅତିଥି ହେଉଛନ୍ତି ଶିଳ୍ପ ବ୍ୟବହାରର ଅରବିନ୍ଦ ଜେଶୱାଲ ମନ୍ଦଦୟ ସାହା କାର୍ତ୍ତିକ ପଟଜୋଷୀ ତା ଭିତରେ ଆମ ଭାରତରେ ଆଗରୁ ଆଜି ପର୍ଯ୍ୟନ୍ତ ହେଲାଣି ଆଗରୁ କିଛି ଆମର ପ୍ରଥମ କିଛି ନଥିଲା ବହୁତ କିଛି ସୁବିଧାଜନକ ହେଲା ଆଗରୁ ପାଣି ନଥିଲା ରାସ୍ତାଘାଟ ନଥିଲା ଲାଇନ ନଥିଲା କୌଣସି ଖାଦ୍ୟପେୟ ଲୋକଙ୍କୁ ମିଳୁନଥିଲା ବର୍ତ୍ତମାନ ଆଜିର ଭିତରେ ବହୁତ ଆଗତ ଭବିଷ୍ୟତ ବହୁତ ଆଗେଇ ଗଲା ତେଣୁ ଆମେମାନେ ବହୁତ ଖୁସି ରହିଛୁ ତେଣୁ ସମସ୍ତେ ଯିଏ ଯାହା ହାତରେ ଯିଏ ଯାହା ସୁବିଧାରେ ରହିବା ପାଇଁ ଚେଷ୍ଟା କଲେ କାହାର ବିଜିନେସ୍ କାହାର ବ୍ୟବସାୟ ଏବଂ କାହାର ଯିବାପାଇଁ ବାହାର ଦେଶକୁ ଯିବାପାଇଁ କାହାର ଚାକିରି କ୍ଷେତ୍ରରେ ଏମିତି ସମସ୍ତେ ଯିଏ ଯାହା ଯିଏ ଯାହା ଆୟତ୍ତରେ ସମସ୍ତେ ରହିଲେ